ସବୁ ସ୍ଥାନରେ ଅବା କାର୍ଯ୍ୟ କ୍ଷେତ୍ରରେ ଷ୍ଟାମ୍ପ ଦରକାର ହୋଇଥାଏ ନିଜ ନିଜ ଅଫିସରେ ବା ଯେକୌଣସି ଅଫିସରେ ତାଙ୍କ ନିଜର ଗୋଟିଏ ଷ୍ଟାମ୍ପ ରହିଥାଏ ଉଦାହରଣ ଇଂଲିଶ ମିଡ଼ିୟମ ସ୍କୁଲ ଓଡ଼ିଆ ମିଡ଼ିୟମ ସ୍କୁଲ ଇଂଲିଶ ମିଡ଼ିୟମରେ ଇଂଲିଶ ମିଡ଼ିୟମ ଷ୍ଟାମ୍ପ ଲାଗିଥାଏ ଓଡ଼ିଆ ମିଡ଼ିୟମରେ ଓଡ଼ିଆ ସରକାରୀ ଷ୍ଟାମ୍ପ ଲାଗିଥାଏ ପୁଣି ବ୍ଲକ ମେଡ଼ିକାଲ ପୁଣି ଇତ୍ୟାଦି ଜାଗାରେ ଷ୍ଟାମ୍ପ ମରା ଯାଇଥାଏ ମୁଦ୍ରା ଷ୍ଟାମ୍ପ ସଂଗ୍ରହ କରିବାରୁ ଆମେ ଲୟାଲଟି ହୋଇଥାଉ ମୁଦ୍ରା ମୁଦ୍ରା ଆମେ ଅନେକ ଜାଗାରେ ସଂଗ୍ରହ କରିଥାଉ ଏବଂ ପଥର ପଥର ସଂଗ୍ରହ କରିବାରୁ ଆମେମାନେ ପଥରରୁ ଆମ୍ଭ ମାରିବାଟା ଶିଖିଥାଉ ପଥର ଦ୍ୱାରା ମସଲା ବାଣ୍ଟିବା ଶିଖିଥାଉ ପଥର ଦ୍ୱାରା ଘର କରିବା ବା ଘରର ଫାଉଣ୍ଡେସନ କରିବାଟା ଶିଖିଥାଉ ପଥର ଦ୍ୱାରା ସିମେଣ୍ଟ ହୋଇଥାଏ ପଥର ଦ୍ୱାରା ପଥକୁ ଚିପସ କରିକି ଚିପସକୁ ବଜ୍ରି କରିକି ରୋଡ଼ କାର୍ଯ୍ୟରେ ଲଗାଯାଏ ପଥର ଦ୍ୱାରା ଗିତି ଚପାଯାଏ ଇତ୍ୟାଦି ଶିଖିବାକୁ ପାଉଛୁ